ଆଜ୍ଞା ଆପଣ ପରିବା ଦୋକାନୀ କହୁଛନ୍ତି ଆମର କିଛି ପରିବା ଦରକାର ଥିଲା ନାଇଁ ଆମର ଗୋଟେ ଉତ୍ସବ ଆସୁଛି ନା ଆଗକୁ ସେଥିଲାଗି ଆପଣ ଟିକିଏ କମ୍ ଦରରେ ଯଦି ଦେଇପାରନ୍ତେ ଭଲ ହୁଅନ୍ତା କାରଣ ଆମ ପାଞ୍ଚଶହ ପାଖପାଖି ଲୋକ ଖାଇବେ ବହୁତସାରା ପରିବା ଦରକାର ଏବେ ପୋଟଳ ରେଟ୍ କେତେ ଅଛି ସଜ ପୋଟଳ କେତେ ନା ନା ବହୁତସାରା ଦୋକାନ ଅଛି ନା ବାସି ପୋଟଳ ହେରିକା ବିକୁଛନ୍ତି ସେଥିଲାଗି ପଚାରିଲି ମାଟିଆଳୁ ଏବେ କେତେ ଅଛି ରେଟ୍

ଆଉ ବନ୍ଧାକୋବି ବନ୍ଧାକୋବି ଏବେ କେତେ ଅଛି ସଜନାଛୁଇଁ ଏବେ କେମିତି ଦେଉଛ କିଲୋ ହିସାବରେ ନା ପ୍ୟାକ୍ କରିକି ଦଶଟାକୁ ଯେମିତି ଦେଉଛନ୍ତି ସେମିତି ସମୁଦାୟ ମୋର ଦୁଇ କୁଇଣ୍ଟାଲ୍ ପରିବା ଦରକାର ସବୁ ପରିବାରୁ କିଛି କିଛି ଆଜ୍ଞା ଯେମିତିକି ଝୁଡ଼ଙ୍ଗ କାଙ୍କଡ଼ ଛଚିନ୍ଦ୍ରା କଲରା ସବୁକିଛି